ହଁ ସବୁ ଜିନଷ ଅଛି ସବୁ ଭେରାଇଟିର ଅଛି ବାହାଘର ସିନ୍ଦୁର ଅଳତା କତୁରୁ ସବୁ ଜିନଷ ଭେରାଇଟି ଅଲ୍ ଭେରାଇଟିର କାଚ ହଁ ସବୁ ଜିନିଷ ଅଛି ବ୍ୟାଗ୍ ଆଟାଚି ହଁ ଟ୍ରଲି ବ୍ୟାଗ୍ ଆସୁଛି ଆଉ ଆଟାଚି ଅଛି

ଆମର ତ ହୋଲଶେଲିଂ ହୋଲଶେଲିଂ ବେପାରି ନେଉଛନ୍ତି ସବୁ ଆସିକି ହଁ ହଁ ଗାଡ଼ି ଆମର ଏଠି ମିଳୁଛି ମୁଁ କହିଦେବି ମୋର ବି ଗାଡ଼ି ଅଛି ଆସ ମୁଁ କମ୍ ରେଟ୍ ଟିକିଏ କରିଦେବି ମୋର ନିଜର ବି ଗାଡ଼ି ଅଛି ଆମର ଗାଡ଼ି ମାଲ୍ ସବୁ ଆସେ ପିକ୍ଅପ୍ ଗାଡ଼ି ଅଛି ହଁ ନିଅନ୍ତୁ ଆସିକି ତମେ ତ ଆସି ଡେଲି ଆଗରୁ ନିଅ ତାଙ୍କୁ ଥରେ ଘିନି ଆସ ସବୁଆଡ଼େ ଦେଖିବେ କେତେ ମାର୍କେଟ୍ ଠାରୁ ଇଏ କେତେ କମ୍ ରେଟ୍ ଆମର ଦେଉଛି ନିଜେ ଜାଣିପାରିଲେ ଏବେ ଜାଣିବନା ହଁ ଗାଡ଼ି ସୁବିଧା କରିଦେବି ମୋର ଗାଡ଼ି ଅଛି ପର୍ସୋନାଲ୍ ଗାଡ଼ି ଅଛି ଆସନ୍ତୁ କୋଉ ଦିନ ଆସିବେ ହୁଁ ଟିକିଏ ଆସିବା ପୂର୍ବରୁ କଲ୍ କରିଦେବେ ଆମର ଏଇନେ ତ ସିଜିନ୍ ଆସିଲାଣି ଜାଗର କାଇଁ ନା ମାଲ୍ ସବୁ ବେପାରୀମାନେ ବହୁତ ଆସିକି ନେଉଛନ୍ତି ହଁ ନିଜେ ରହୁଛି

ହଁ ହଁ ଛାଡ଼ି ଦେବି

ହଁ ଆସନ୍ତୁ ଅନ୍ୟଲୋକ କହୁଥିଲ କହୁଥିଲ ଘରପାଖ ଲୋକ କିଏ ଯେ ଆସିବେ ତାକୁ ଥରେ ଦେଖ ଥରେ ତମେ ତ ନେଇଛ ଅନ୍ୟଲୋକ ଅନ୍ୟଲୋକ କେବେ କାରବାର କରିନାହାନ୍ତି ଆସିଲେ ହୁଁ ହୁଁ ହୁଁ